ଆମ ଗଞ୍ଜାମ ଜିଲ୍ଲାରେ ସ୍ୱାସ୍ଥ୍ୟର ବହୁତ ସୁବିଧା ସୁଯୋଗ ରହିଥାଏ ଆଉ ଯେପରିକି ବହୁତ ବଡ଼ ବଡ଼ ଡକ୍ଟରଖାନା ହସ୍ପିଟାଲ୍ ଏବଂ ଏବଂ ସର୍ଜରି ସେଣ୍ଟର୍ ଆଉ ଅତ୍ୟାଧିକ ଔଷଧର ସୁବିଧା ହେଇଥାଏ ଏବଂ ଉନ୍ନତି ଧରଣର ଅପରେସନ୍ ଥିଏଟର୍ ଏବଂ ଆମ୍ବୁଲାନ୍ସ ସେବା ଆଉ ପ୍ରସିଦ୍ଧ କଳୀନ ଆମ୍ବୁଲାନ୍ସ ସେବା ଅପରେସନ୍କାରୀର ସୁବିଧା ସୁବିଧା ସୁଯୋଗ ବଡ଼ ବଡ଼ ମେଡ଼ିକାଲ୍ କଲେଜ୍ ଏବଂ ବହୁତ ବଡ଼ ବଡ଼ ଡକ୍ଟର୍ ଏବଂ ସବୁ ସୁବିଧା ରହିଛି ଆମ ଗଞ୍ଜାମରେ ଏବଂ ଏହା ବ୍ୟତୀତ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଦ୍ୱାରା ଲୋକମାନଙ୍କୁ କମ୍ ଟଙ୍କାରେ ବହୁତ ଅପରେସନ୍ କରି ଭଲ ବି କରାଯାଇଥାଏ ଗରିବ ଲୋକମାନେ ଏଥିରୁ ଉପକୃତ ହୋଇଥାନ୍ତି